ମାଛ ଯେଉଁ ପୋଖରୀ ମାନଙ୍କରେ ସବୁ ଛଡ଼ାଯାଉଛି ସେଠି ଯେଉଁମାନେ ସବୁ ଲିଜ୍ରେ ନେଇ ଛାଡ଼ୁଛନ୍ତି ବା ଗ୍ରାମବାସୀମାନେ ଛାଡ଼ୁଛନ୍ତି କେତେଜଣ ସେମାନେ ସେଠି ଖିଲ ଫିଲ ବାଡ଼େଇ ମାଛ ଅନେକ ମାନେ ଚୋରିଚାରି କରିବେ ବୋଲି ସେମାନେ ଖିଲ ବାଡ଼େଇ ଇଏ କରି ତାକୁ ସବୁ ଇଏ କରିଦେଉଛନ୍ତି ସେଠି ଆଉ ଗାଧୁଆପାଧୁଆ ଭଲମନ୍ଦ ବା ସେ ପୋଖରୀକୁ କାରବାର କରିବା ସମ୍ଭବ ନୁହେଁ ତେଣୁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ତା'ପରେ ସେଗୁଡ଼ା ଦଳ ଫଳ ଯେତେବେଳେ କାଢ଼ିକରି ଆଡ଼େ ସାଡ଼େ ପକାଉଛନ୍ତି ସିଏ ଯେଉଁ ହାଇଜିନ୍ ସୃଷ୍ଟି ହେଉଛି ତା ଦ୍ଵାରା ଆମେ ବହୁତ ଦୁର୍ଗନ୍ଧର ପରିବେଶ ମାଛ ଧରାହେଲାବେଳେ କିଛି ଜଣ ଦୃର୍ବୃତ୍ତ ଅଛନ୍ତି ସିଏ ବିଷ ଫିସ ପକାଇ ଦେଉଛନ୍ତି ମାଛ ମରି ପଚି ବିଭିନ୍ନ ଦୁର୍ଗନ୍ଧ ହେଉଛି ତା ଦ୍ୱାରା କି ଆମ ଦେହ ପା ଭଲମନ୍ଦ ଖରାପ ହେଉଛି ଏଣୁ ବ ଆମେ ବ ବା ସେ ପୋଖରୀକୁ ଆଉ ଉପଯୋଗ କରିପାରୁନୁ ଗାଧୁଆପାଧୁଆ ସେ ପାଣି ପିଇବା ବା ଗାଈ ବାଛୁରୀ ପାଣି ଫାଣି ପିଇବା ସେ ସବୁ ହୋଇପାରୁନି ଯିଏ ପିଇଲା ସିଏ ରୋଗରେ ପଡ଼ିଲା ଏଇସବୁ ମାଛ ସେ ପରିବେଶ ଏଇଭଳି ଭାବେ ଦୂଷିତ ହେଉଛି ଆଉ କ'ଣ